ରାଜ୍ୟର ଗ୍ରାମୀଣରେ ଗଣମାଧ୍ୟମ ସ୍ଥାନରେ ଅର୍ଥନୀତି କିମ୍ବା ସମୁଦାୟକୁ ଆମେ କିପରି ସମର୍ଥନ କରୁ ଯୋଗଦାନ କରୁ ଆମେ ସେବିଷୟରେ ଜାଣିମା ଗଣମାଧ୍ୟମର ଅଗ୍ରଗତି ଯୋଗୁ ଆମେ ଚାକିରି ବିଷୟରେ ଜାଣିପାରୁ ଟିଭିର ନିୟୁଜ ପେପରରୁ ଜାଣିପାରୁ ଟିଭିରୁ ମଧ୍ୟ ଆମେ ଜାଣିପାରୁ ଚାକିରୀ ବାହାରିବା